ହଁ ଆଜ୍ଞା ମୁଁ ଗୋଟେ ଗ୍ରାହକ କହୁଥିଲି ମୁଁ କପଡ଼ା ବିଜନେସ୍ କରୁଛି ତ ବୋଲେ ସେଥିରେ କପଡ଼ା ବିଜନେସ୍ କରୁଛି ବୋଲେ ମୁଁ ଆଣିବାର କେ ଚାଁହୁଥିଲି ଆପଣଙ୍କ ସୁରତରୁ ଏ କଣ୍ଟାକ୍ ନମ୍ବର୍ ଅନଲାଇନ୍ରେ ପାଇଲି ବୋଲେ ମୁଁ ଫୋନ୍ କରିଥିଲି ସୁରତରେ ମାନେ ତାର ରେଟ୍ ଚାଲୁଛି ସେ କପଡ଼ାର ମୁଁ ଟିକେ ଜାଣିବାର ଚାଁହୁଛି ହଁ ହଁ ଲୋ ଲେଭଲ୍ର କପଡ଼ା ଯେହେତୁ ମୁଁ ଗାଁ ଗହଳିର ଗ୍ରାହକ ଏ ତେଣୁ ମୁଁ ଖୁଚୁରା ବିଜନେସ୍ଟେ କରୁଛି ପୁରା ଲୋ ଲେଭେଲ୍ର ସେଟା ମାନେ ଗୁଜୁରାଟର ସେ ସୁରଟରେ କେତେ ପଡୁଛି ସେଟା ମୁଁ ଜାଣିବାକୁ ଚାଁହୁଛି ଆଚ୍ଛା ଆଚ୍ଛା ଟାଇପ୍ର ମିଳୁଛି ହଉ ଗୁଜୁରାଟରେ ଯେମିତି ରେଟ୍ ପଡ଼େ ସେ କଲକାତାରେ ବେଙ୍ଗଲୁରରେ ସେମିତି କ'ଣ ଡିଫରେନ୍ସ ରହିଛି ଆଚ୍ଛା ଆଚ୍ଛା ତ ଯେମିତି ହେଲେ ସେ ଗୁଜୁରାଟରେ ଟିକେ ଶସ୍ତା ପଡୁଛି ଟ୍ରାନ୍ସପୋଟିଙ୍ଗ୍ ଆଚ୍ଛା ଆଚ୍ଛା ହଁ ଧନ୍ୟବାଦ ଆଜ୍ଞା ଇନ୍ଫରମେସନ ଦେଇଥିବାରୁ ଧନ୍ୟବାଦ ହେଲା